ହ୍ୟାଲୋ ହଁ ହଁ ହଁ ହଁ ହଁ ହଁ ହଁ ଜାନ୍ଲିି ଜାନ୍ଲିି ଜାନ୍ଲିି ଦା ନମସ୍କାର ହଁ ହଁ ସବୁ ଭଲ୍ ଭଲ୍ ଦା ଶୁନ ତ ଦା ଇ ନୂଆପଡ଼ାନୁ ବିରିୟାନୀ ରେଟ୍ କାଣା ଅଛେ ଯେନ୍ଟା ହଉ କ୍ଲିନ୍ ହଉ କି ଭେଜ୍ ହଉ ଯେନ୍ଟା ତ କ୍ଲିନ୍

ହଁ କ୍ଲିନ୍ କ୍ଲିନ୍ର କ୍ଲିନ୍ର

ହଁ ହଁ ହଁ ହଁ ହଁ ନାଇଁ ହେଟା ବନଉ ବନଉ ବନଉଚୁଁ ଯେ ବାକି ହେଟା ରେଟ୍ ଫେଟ୍ କାଣା ଅଛେ କେନ୍ତା କେନ୍ତା ବଲି ପଚ୍ରଉଥିନି ହଁ ହଁ ହଁ ହଁ ହଁ ହଁ ହଁ ମଟନ୍ ବିରିୟାନୀରେ ମଟନ୍ ବିରିୟାନୀରେ ଯେନ୍ତା କଲେ ରେଟ୍ ପଡ଼ବାନି ଠିକ୍ ଅଛେ କର୍ମା କର୍ମା ସିନେ ହଁ ହଁ